ହଁ କେନ୍ଦ୍ରାପଡ଼ା ଜିଲ୍ଲାର ତାପମାତ୍ରାଟା ସ୍ୱଭାବିକ ରହେ ଯେମତି ବର୍ଷାଋତୁରେ ଠିକ୍ ପରିମାଣରେ ବର୍ଷା ହୁଏ ସାଧାରଣତଃ କିନ୍ତୁ ଆଜିକାଲି ଯୋଉ ଜଳବାୟୁର ପରିବର୍ତ୍ତନ ହେତୁ ଟିକେ ଋତୁ ଅନୁସାରେ ବର୍ଷା କି ଖରା ତା'ର ପ୍ରଭାବ ଟିକେ ଆଗପଛ ହୁଏ କିନ୍ତୁ ସ୍ୱଭାବିକ ସାଧାରଣତଃ ରହେ ଆଉ ଋତୁ ପରିବର୍ତ୍ତନ ବି ଠିକ୍ ହୁଏ ଆଉ କହିବାକୁ ଗଲେ କେନ୍ଦ୍ରପଡ଼ାଟା ଜଳବାୟୁଟା ସ୍ୱଭାବିକ ରହେ